ଏଇଟା ଶିବଶକ୍ତି ଟ୍ରାଭେଲ୍ସ ତ ଆଚ୍ଛା ନାହିଁ ମୋତେ ଟିକେ କଲିକତା ଯିବାର ଥିଲା ତ ଏବେ ତ କ'ଣ ଟ୍ରେନ ଷ୍ଟ୍ରାଇକ୍ ଅଛି ଟିକେଟ୍ ଟିକେ ମିଳୁନି ଆପଣଙ୍କ ପାଖରେ କିଛି ସୁବିଧା ହେଇପାରିବ କି ନା ଆପଣ ତ ଟିକେଟ୍ ଫିକେଟ୍ ବି କରୁଛନ୍ତି ନା ହଁ ଲାଗୁ ସେଥିପାଇଁ କିଛି ପାଇଁ କିଛି ବ୍ୟସ୍ତ ନାହିଁ ଆପଣଙ୍କର ବସ୍ ସୁବିଧା କ'ଣ ହେଇପାରିବ ଟ୍ରେନ ସୁବିଧା କ'ଣ ହେଇପାରିବ ମୋତେ ଟିକେ କହିଲେ ଆଛା କେଉଁଟା କହୁଛନ୍ତି ଆପଣଙ୍କର ହାୱଡ଼ା ଜଙ୍କସନ୍ ନା ସିଏ ବି କନଫର୍ମ ହେବକି ନାହିଁ ପୁଣି ଅସୁବିଧା ହେବନା ସିଟ୍ ଫିଟ୍ ମିଳିବନି ତ ଆପଣଙ୍କ ମତରେ ବସ୍ରେ ଗଲେ ସୁବିଧା ହେଇଯିବ ନାହିଁ ଆଚ୍ଛା କେତେବେଳୁ କେତେବେଳ ବସ୍ ଅଛି ଟୋଟାଲ୍ ଗୋଟାଏ ଅଛି ଆଚ୍ଛା ସେଇଟି କଲିକତା ପହଞ୍ଚିଲେ କେତେବେଳ ହେଇଯିବ ସକାଳୁ ଛଅଟା ବାଟରେ ଆଉ କେଉଁଠି ରଖୁଛନ୍ତି ଖାଇବା ପିଇବା ପାଇଁକି କିଛି ଆମର ଛଅଟା ଟିକେଟ୍ ହବ ଆଉ ସେଥିରେ କ'ଣ ଟିକେ କମିପାରିବ କି ପଇସା ନାହିଁମ ପଇଁତିରିଶହ ଟଙ୍କା ଆଉ କ'ଣ ଟିକେ ଦେଖନ୍ତୁ ଆପଣଙ୍କର ସବୁ ଭଲ ବସ୍ ତ ମାନେ ପୁରା କମ୍ଫର୍ଟଟେବୁଲ୍ ତ ସ୍ଲିପର୍ କେତେ ନେଉଛନ୍ତି ବସିକି ଗଲେ କେତେ ନେଉଛନ୍ତି ଆଚ୍ଛା ସ୍ଲିପର୍ ଛଅଶହ ପଚାଶ ଆଉ ଏଇଟା ହେଲା ଛଅଶହ ଆମକୁ ସେ ପଇଁତିରିଶହରେ ଦୁଇଟା ସ୍ଲିପର୍ ଦିଅନ୍ତୁ ଚାରିଟା ବସିକି ଯିବାକୁ ଦିଅନ୍ତୁ ଆଚ୍ଛା ଠିକ୍ ଅଛି ଆଉ ମୁଁ ନାହିଁ ଆମେ କାଲି ସନ୍ଧ୍ୟାରେ ବାହାରିବୁ ଆଉ ନାହିଁ ମୁଁ କ'ଣ କହୁଥିଲି କି ଆଉ ଆଗୁଆ ପଇସା ପଠାଇବାକୁ ପଡ଼ିବନା ନା ଆମେ ବସ୍ରେ ବସିଲା ପରେ ନାହିଁ ମୁଁ ତ ଆପଣଙ୍କୁ କହିଲି ଯିବି ବୋଲି ନା ଆଉ ଠିକ୍ ଅଛି ଆପଣ ଆଗୁଆ ସିଟ୍ ଟିକେ ଦେଖିକି ଆମକୁ ରଖି ଦେଇଥିବେ ଆପଣଙ୍କ ବସ୍ କଲିକତାରୁ ସେପଟକୁ ଭଦ୍ରକ ଆସିବାକୁ କେତେବେଳେ ବାହାରୁଛନ୍ତି ସବୁ ସେଇଟା ଆମେ ଆପଣଙ୍କୁ ଫୋନ କରିଦେଲେ ଆପଣ ଟିକେଟ୍ ରଖିଥିବେ ତ ପୁଣି ଆସିଲା ବେଳେ ଆଚ୍ଛା ଠିକ୍ ଅଛି ଆମେ ତ କାଲି ମଙ୍ଗଳବାର ବାହାରିବୁ ସାତ ତାରିଖରେ ଆମ ପାଇଁ ଫେରିବା ପାଇଁ ଆପଣ ସେଇ ଦଶ ତାରିଖରେ ଗୋଟେ ରଖି ଦେଇଥିବେ ଟିକେଟ୍ କଲିକତାରୁ ଭଦ୍ରକ ଆଉ ଠିକ୍ ଅଛି ମୁଁ ଆପଣଙ୍କୁ ଏଇ ନମ୍ବରରେ ପଠାଇ ଦେଉଛି ପଇସା ହଜାର ଟଙ୍କା ଆଚ୍ଛା ଆଉ ଆପଣଙ୍କ ବସ୍ ତ କ'ଣ କିଛି ସୁବିଧା ମାନେ ବସ୍ରେ ପାଣି ବଟଲ୍ ଫାଣି ବଟଲ୍ ମିଳୁଛି ନା ନାହିଁ ସେମିତି ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଉ ବେଡ଼୍ସିଟ୍ ଫେଟ୍ସିଟ୍ ସେମିତି କିଛି ନାହିଁ ତ ଆଚ୍ଛା ହଉ ଠିକ୍ ଅଛି ଏଇଠୁ ଭଦ୍ରକରୁ ସାଢ଼େ ନଅଟାରେ ଛାଡ଼ୁଛି ଆଚ୍ଛା ଠିକ୍ ଅଛି କ'ଣ ବସ୍ ନାଁଟା କ'ଣ କହିଲେ ଟ୍ରାଭେଲସ୍ ନାଁରେ ବି ବସ୍ଟା ପୁରା ଅଛି ନାହିଁ ଆଚ୍ଛା ଠିକ୍ ଅଛି ଆଉ ସେଇଠି ସକାଳ ଛଅଟାରେ ପହଞ୍ଚିଯିବ ଆଚ୍ଛା ହଉ ଠିକ୍ ଅଛି ଧନ୍ୟବାଦ